ହଁ ଆମର ପ୍ରିୟ ଖେଲ ହୁଁ ଖେଲ କବାଡ଼ି ଆମେ ସବେ ଖେଁଲୁ ସମସ୍ତଙ୍କୁ ମୋ ପ୍ରିୟ ଖେଲ କବାଡ଼ି ଆମେ ସମସ୍ତେ ସ୍କୁଲନୁଁ ଚାର୍ ବଜେ ଇସ୍କୁଲନୁ ଆସ୍ଲେ ଆମେ ସମସ୍ତେ ଖେଲ୍ବାର୍କେ ଷ୍ଟାର୍ଟ କରୁଁ ଖେଲି ହିଟି ପଡ଼ି କରି ପଡ଼୍ଲେ ବି ଆମେ ଖେଲୁଁ ବହୁତ୍ ଭଲ୍ ଲାଗେ ଖେଲବାର୍ କେ ହେଲେ ସମସ୍ତେ ସବୁ ଖେଲ୍ ମାନେ ଆମେ ଖେଲିପାରୁଁ କବାଡ଼ି ହୋମୋ ହେଟା ମାନେ ସବୁ ଖେଲୁଁ ଆଉ ସମସ୍ତେ ଖେଲିକରି ଆମେ ଭଲ୍ କବାଡ଼ି ପ୍ରାଇଜ୍ମାନେ ଭି ଏନ୍ତା ବାଗି ଆନିଛୁଁ ପ୍ରାଇଜ୍ମାନେ ବି ଆନିଛୁଁ କରିକରି ସ୍କୁଲ୍ ତରଫରୁ ଖେଲିକରି ଆନିଛୁଁ ଆଉ କବାଡ଼ିଥି ବହୁଁତ୍ ଭଲ୍ ଲାଗ୍ସି କର୍ସି ଖେଲ୍ବାରକେ ଆମେ ସମସ୍ତେ ଖେଲୁଁ ବହୁତ୍ ଖୁସି ଲାଗେ ଖେଲ୍ବାରକେ ଆମର୍ ପ୍ରିୟ ଖେଲ ଏ ଆଉ ସଭିଏଁ ଆମେ ପୂରା ଏତେ ଖେଲ କରୁଁ ଯେ ସମସ୍ତଙ୍କର ପସନ୍ଦ ଲାଗି କରି ବୋଲି ସମସ୍ତେ ଖୁସି ହେଇକରି ଆମେ ଖେଲୁ କରୁଁ ଆଉ